ହ୍ୟାଲୋ ଆପଣ ମା' ମଙ୍ଗଳା ଫାଷ୍ଟପୁଡ଼ରୁ କହୁଛନ୍ତି ମୁଁ ତପସ୍ଵିନୀ ବେହେରା କହୁଚି ଯାଜପୁର ରୋଡ଼ରୁ ମୋ'ର କିଛି ଖାଇବା ଅର୍ଡ଼ର କରିବାର ଥିଲା ତ ପାଗ ଖରାପ ତ ମୁଁ ଯାଇପାରୁନାହିଁ ଦୟାକରି ଆପଣ ଯଦି ଖାଇବାଟିକୁ ମୋ' ପ୍ରିୟ ଖାଦ୍ୟ ବିରିୟାନି ମୋ' ଠିକଣା ଜାଗାରେ ପହୁଞ୍ଚାଇଦେବେ ତ ମୁଁ ବହୁତ ଖୁସି ହେବି ମୋ' ଠିକଣାଟି ଲେଖି ରଖନ୍ତୁ ବ୍ୟାସନଗର ଗୋଲେଇ ଛକ ପ୍ଳଟ ନମ୍ବର ଏକ ଶୂନୁ ତିନି